ହଁ ମୁଁ ଟ୍ରେନର ବର୍ଣ୍ଣନା କରିପାରିବି ଟ୍ରେନ ଏକ ବହୁତ ଲମ୍ବା ଗାଡ଼ି ହୋଇଥାଏ ଏହା ଇଞ୍ଜିନ ଦ୍ଵାରା ଚାଲିଥାଏ ଏହାର ଶବ୍ଦ ବହୁତ ଜୋରେ ହୋଇଥାଏ ଏହାର ରାସ୍ତା ପ୍ଳେନ ଏବଂ ଲୁହାରେ ହୋଇଥାଏ ଏବଂ ଏହାର ରାସ୍ତା ଭିନ୍ନ ରୂପେ ସୃଷ୍ଟି ହୋଇଥାଏ ଯେଉଁଟାକି ମଣିଷର ସାଧାରଣ ରାସ୍ତାଟା ପା ଗାଡ଼ି ଘୋଡ଼ା ଚାଲୁଥିବା ସାଧାରଣ ରାସ୍ତାଠାରୁ ଅଲଗା ଥାଏ ଏହା ଗୋଟିଏ ଗୋଟିଏ ଡବାକୁ ନେଇକି ହୋଇଥାଏ ଏହାରେ ଏଠାରେ ବହୁତ ସାରା ଡବା ଥାଏ ଯେଉଁ ଡବାମାନଙ୍କରେ ଯାତ୍ରୀମାନେ ବସିଥାନ୍ତି ପ୍ରତ୍ୟେକ ଡବାର ଅଲଗା ଅଲଗା କବାଟ ମାନେ ଡୋର ମଧ୍ୟ ଥାଏ ଏହାର ଅଲଗା ଅଲଗା ଟ୍ରାକ ଥାଏ ଟ୍ରେନ ଟ୍ରାକ ବା ଟ୍ରେନ ରାସ୍ତା ସବୁଠାରୁ ଅଲଗା ହୋଇଥାଏ ହଁ ମୁଁ ଟ୍ରେନରେ ଯାଇଛି ମୁଁ ଭୂବନେଶ୍ଵରରୁ କୋଲକତାକୁ ଟ୍ରେନରେ ଯାତ୍ରା କରିଥିଲି ଏବଂ ଅନେକ ଛୋଟ ଛୋଟ କମ ଦୂରରୁ ଜାଗାକୁ ମଧ୍ୟ ଟ୍ରେନରେ ଗମନା ଗମନ କରିଛି